ଆମର ବିଭିନ୍ନ ପ୍ରକାର କାରିଗରୀ ଚିତ୍ର ମାନେ କରନ୍ତି ତ ପଇସା ପତ୍ର ଅସୁବିଧାରୁ ସେମାନେ ବ୍ୟାଙ୍କ ଥ୍ରୁରୁ ଲୋନ ବି ଆଣନ୍ତି ତାଙ୍କ ବି ମାନେ ପଇସା ବି ସୁଝନ୍ତି ସେଥିରୁ କାହିଁକିନା ତାଙ୍କର କିଛି ସବସିଡ଼ି ପାଇବା ପାଇଁ ସବୁବେଳେ ଚେଷ୍ଟା କରନ୍ତି କେମିତି ବିଭିନ୍ନ ପ୍ରକାରର ମାନେ ମୂର୍ତ୍ତି ତିଆରି କରିବେ ଧୀରେ ଧୀରେ ମାନେ ଉନ୍ନତି କରିବେ ନିଜର ପଇସା ପତ୍ର କୁ ବଢ଼େଇବା ପାଇଁ ଚେଷ୍ଟା କରନ୍ତି ମାନେ ମୂର୍ତ୍ତି ନିଜଠୁ ଯେତିକି ମାନେ ଆଶା ନ କରି ଥିବେ ତାଠୁ ଅଧିକ ବି ତିଆରି କରିବା ପାଇଁ ଚେଷ୍ଟା କରନ୍ତି ତ କିଛି ମାନେ ପଇସା ବି ଇନକମ କରିକି ସେମାନେ ବ୍ୟାଙ୍କରୁ ଲୋନ ଆଣିକି କାମ କରନ୍ତି ପ୍ଲସ ବ୍ୟାଙ୍କରୁ ବି ଦିଅନ୍ତି ପଇସାକୁ ନେଇକି